ଭାରତର ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ପରିବେଶର ସମସ୍ୟା ଅଛି ଜଳବାୟୁ ପରିବର୍ତ୍ତନ ତା'ପରେ ପରିବେଶ ଧୂଆଁମୟ ହେଉଛି ଏବଂ ପୁରା ପରିବେଶକୁ ଖରାପ କରୁଛି ଜଳ ବହୁତ ତଳକୁ ପଳାଇଛି ମାନେ ମାଟି ତଳେ ବହୁତ ତଳକୁ ଜଳ ମାନେ ବହୁତ ତଳରୁ ଉଠିପାରୁନି ଜଳଟା କମ ହେଇଯାଇଛି ଜଙ୍ଗଲ ସଫା ହେଇଯାଇଛି ଜଙ୍ଗଳ ଗଛ କାଟିଯିବା ଯୋଗୁଁ ବର୍ଷା ହେଉନି ପର୍ବତର ମଧ୍ୟ କ୍ଷୟ ହେଉଛି ସେ ପଥର ହେଉଛି ପର୍ବତ ପାହାଡ଼ ମଧ୍ୟ ସେମିତି ଅବସ୍ଥା ଲୋକମାନେ ଚାଷ କରିକି ପାହାଡ଼କୁ ପୁରା ଚାଷ ଜମି କରିଦେଲେଣି ପରିବେଶ ବହୁତ ବଦଳି ଯାଇଛି ବର୍ଷା ସାରା ଋତୁ ମଧ୍ୟ ପରିବର୍ତ୍ତନ ହେଇଛି କେଉଁ ଋତୁରେ କ'ଣ ହେଉଛି କିଛି କହି ହଉ ନାହିଁ ବର୍ଷା ଦିନେ ଖରା ହେଉଛି ଖରାଦିନେ ବର୍ଷା ହେଉଛି ଶୀତ ଦିନେ ଶୀତ ନାହିଁ ଏହିସବୁ ପରିବର୍ତ୍ତନ ଦେଖିବାକୁ ମିଳୁଛି ସେଥିପାଇଁ ଆମକୁ ଆଗ ସଚେତନ ହେବା ଉଚିତ ଗଛ କାଟିବା ଦ୍ୱାରା ଏହି ପରିବର୍ତ୍ତନଟା ହେଉଛି ମୃତ୍ତିକା କ୍ଷୟ ଯୋଗୁଁ ଅସୁବିଧା ହେଉଛି ଇଏର ଗାଡ଼ିର ଧୂଆଁ ଗାଡ଼ିର ଯେଉଁ ଅନ୍ୟାନ୍ୟ ଧୂଆଁ ଜଙ୍ଗଲର ଜଙ୍ଗଲରେ ନିଆଁ ଧୂଆଁ ଏକୁ ପରିବେଶ ବହୁତ ନଷ୍ଟ କରୁଛି ସେତ ଆମକୁ ସଚେତନ ହେବା ଉଚିତ ଯେ ଏସବୁ ଯଦି ଆମେ ମାନେ ଇଏ ନ କରିବା ମାନେ ପ୍ରତି ନ କରିବାର ତା'ହେଲେ ଆମର ଭବିଷ୍ୟତ ଖରାପ ହବ